ଆମ ସଂସ୍କୃତିରେ ପାରିବାରିକ ଏବଂ ଲିଙ୍ଗଭିତ୍ତିକ ଭୂମିକା କରିବାକୁ ଗଲେ କହିବାକୁ ଗଲେ ଯେମିତିକି ଘରର ମୁଖ୍ୟ ଆମର ବଡ଼ ହୋଇ ରହିଥାନ୍ତି ତାଙ୍କ ଦ୍ୱାରା ସବୁ ସେମାନେ ବୁଝନ୍ତି ତାଙ୍କୁ ସବୁ ଆମେ ମାନେ ଜଣାଉ ସେ ଯେହେତୁ ଘରର ମୁଖ୍ୟ ଏବଂ ଘରର ବଡ଼ ତେଣୁ ଭଲମନ୍ଦ ପିଲାମାନଙ୍କ ପାଠପଢ଼ା ବାହାର ଜିନିଷ ସବୁ ସେ ହିଁ ବୁଝିଥାନ୍ତି ବିବାହ ବ୍ରତ ଭୋଜିଭାତ ସେ ହିଁ ସେମାନେ ହିଁ ବୁଝିଥାନ୍ତି ତାପରେ ଆମର ଲିଙ୍ଗଭିତ୍ତିକ ଭୂମିକା ଭେଦଭାବ ଏଠାରେ ନାହିଁ ଆଉ ଏବେବି ସୁଧା ପୁଅଝିଅ ସବୁ ସମାନ ସେତେବେଳେ ଥିଲା ପୁଅମାନେ ସବୁଥିରେ ଆଗୁଆ ହୋଇଥିଲେ ଝିଅମାନେ ଘରକୋଣ ରେ ରହିଯାଉଥିଲେ ପୁଅମାନେ ସବୁଥିରେ ସୁବିଧା ପାଠପଢ଼ା ଦୋକାନ ବଜାର ସାହିରେ ସବୁଥିରେ ସୁବିଧା ପାଉଥିଲେ ଝିଅମାନେ ଘରକୋଣରେ ଲୁଚିରହିଯାଉଥିଲେ ଏଯୁଗରେ ପୁଅମାନେ ଯେତିକି ଝିଅମାନେ ସେତିକି ପୁଅମାନେ ଯେମିତି ପାଠପଢ଼ିବେ ଝିଅମାନେ ମଧ୍ୟ ସେତିକି ପାଠପଢ଼ିବେ ସବୁଥିରେ ଆଗୁଆ ପୁଅମାନଙ୍କ ଠାରୁ ଝିଅମାନେ ଅଧିକ ଆଗୁଆ ଅଛନ୍ତି ସେମାଙ୍କର ଜୀବନଶୈଳୀ ମଧ୍ୟ ପୁଅମାନଙ୍କ ଠାରୁ ବହୁତ ଭିନ୍ନ ଏଯୁଗରେ ଆମର ଦେଶରେ ଉନ୍ନତି ବହୁତ ଝିଅମାନଙ୍କର ହୋଇଛି ଝିଅମାନେ ସବୁଥିରେ ଆଗୁଆ ପୁଅମାନଙ୍କ ଅପେକ୍ଷା ଝିଅମାନେ ସବୁଥିରେ ସବୁ ପାଠ ପଢ଼ା ବାଣିଜ୍ୟ ବହୁତ ଥିରେ ଉନ୍ନତି ମଧ୍ୟ କରି ପାରିଛନ୍ତି